ପଶୁପାଲନ୍ କରବାର୍ ଦ୍ୱାରା ବହୁତ ଲାଭବାନ୍ ହଉଛେ ଏବଂ ଆଜିକାଲି ସରକାର୍ ଇ ପଶୁପାଲନ୍କେ କେନ୍ତାକରି ଉପର୍କେ ଉଠାବେ ଗୁଟେ ବ୍ୟକ୍ତିକେ ଯେ ବହୁତ ଚେଷ୍ଟା କରିକରି ସରକାର୍ ତରରୁ ବି ବହୁତ ସହଯୋଗ ମିଲୁଛେ ତା'ର୍ ପରେ ପଶୁପାଲନ୍ ତ ଏନ୍ତା ଗୁଟେକି ଦୁଇଟା ଗାଏ ରଖିଦେଲେ ନାଇଁ ହୋଇପାରେ ମିନିମମ୍ ଦଶ ପନ୍ଦରଟା ଗାଁରେ ରଖିକରି ତା'ର୍ ସାଙ୍ଗେ ଗୁଟେ ପିଲାଟେ ରଖିବାର ପଡ଼୍ବା ସେ ଯେନ୍ତା ସହଯୋଗ କରିପାରୁଥିବା

କାଣା ହେବାକି ସରକାର ତ କିଛି ସହଯୋଗ କରିଦେଲେ ଆରାମସେରେ ଆମେ ଗାଈ ଗୁହାଲ ବନେଇ ଦେେଲା ଗାଈର ସୁବିଧା ଅସୁବିଧା ହୋଇଗଲା ତାଙ୍କର ଇନ୍ସୁରାନ୍ସ ବି କଭର୍ କରି ଦେଉଛନ୍ ସରକାର ଥରରୁ ମିଲୁଛେ ତ ସମସ୍ତ ପ୍ରକାରର ଯେନ୍ ସରକାର ଇ କିଛି ସୁବିଧା କରିଛନ୍ ଗୋଟେ ଚାଷୀର୍ ଲାଗି ତ ଇ ସାହାଯ୍ୟକେ ନେଇକରି ଯଦି ଆମେ କିଛି ପରିଶ୍ରମ କରିକିରି ଉପଯୁକ୍ତ ଗାଈ ଦାମର ପାଳନ କଲେ ସବୁବେଲେ ତ ସବୁକେ କ୍ଷୀର ନାଇଁ ଦିଅନ୍ ଆଜି ଯଦି ପାଞ୍ଚ ପଟ ଦଉଛନ୍ କାଲ୍କେ ପାଞ୍ଚ ପଟ ଦଉଛନ୍ ବୋଲେ ପରେ ପାଞ୍ଚ ପଟ ଏନ୍ତା କିଛି ନା କିଛି ଡ଼ିଷ୍ଟେନ୍ସରେ ଦେସନ୍ ତ ତେଣୁ ସେଇ ଅନୁପାଦରେ ଆମେ ତାହାକୁ ଆମର କାମ ହେଲା ଖାଦ୍ୟ ଯୋଗେଇ ଦେବାର୍ଟା ପାଣି ଯୋଗେଇ ଦେବାର୍ଟା ଗାଈକି ସବୁବେଲେ ସଫା ରଖ୍ବାର୍ଟା ଗୁହାଲ ସଫା କର୍ବାରଟା ଇସବୁ କରଲେ ଯେକିର୍ ଗୁଟେ ଗାଏ ସୁସ୍ଥ ସବଳ ହୋଇପାର୍ବା ଏବଂ କିଛି ଯଦି ଗାଈର ଶରୀରର ଅସୁବିଧା ଦେଖାଦିଏ ଆମର୍ ପାଖେ ଯେନ୍ ଥିବେ ଡ଼ାକ୍ଟର୍ ଆଜ୍ଞା ପଶୁ ଡ଼ାକ୍ଟର୍ କହୁଛୁ ଆମେ ତାହାକେ ସେ ଆଜ୍ଞା ସାହାଯ୍ୟ ନେଇକିରି ଗାଏକେ ଉପଯୁକ୍ତ ସେବା କର୍ବାର୍କେ ପଡ଼୍ବା ତ ସବୁ ଏହା ଯେ ବହୁତ କିଛି ସରକାରଙ୍କ ବି ଅବଦାନ ରହଲାନ ଗୋଟେ ଗୋ ସେବା କର୍ବାର୍ ଚାଷୀ ରୂପରେ ତ ସବୁ ଠିକ୍ ଚାଲିଛେ ତେଣୁ ଆମେ ଗୋଟେ କ୍ଷୁଦ୍ର ଚାଷୀ ସହାୟତାକେ ଆଜ୍ ସରକାର ସହଯୋଗ କର୍ବାର୍ ଦ୍ୱାରା ଉପଯୁକ୍ତ ଦୁଇ ପଇସା ଲାଭବାନ ହୋଇପାରିଛୁଁ ତ ଆଗାମୀ ଦିନରେେ ବି ଏନ୍ତା ଯଦି ପରିଶ୍ରମ ଦ୍ୱାରା ଆମେ ଆଗ୍କେ ବଢ଼ି ପାର୍ମା ଆମର୍ ପରିବାର ବେଶ ସରୁୁଖୁରୁରେ ଆରାମ୍ସେ ଚଲିପାର୍ବେ